ମୋ ଜୀବନର ପ୍ରଥମ ସଫଳତା ହେଉଛି ମୁଁ ମ୍ୟାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖୁଛି ବା ରଖିଛି ମୁଁ ବହୁତ କଷ୍ଟ କରି ପାଠ ପଢ଼ିଥିଲି ଏବଂ ପାଞ୍ଚ ଶହେ ତିରିଶି ନମ୍ବର ରଖିଛି ସେଥିପାଇଁ ମୋ ବାପା ବୋଉ ବହୁତ ଖୁସି ମୋର ସେଥିପାଇଁ ମୁଁ କଲେଜ୍ରେ ସାଇନ୍ସ ପଢ଼ିଲି ଏବଂ ମଧ୍ୟ ସେଥିପାଇଁ ବହୁତ ଆଗ୍ରହରେ ଅଧିକ ନମ୍ବର ରଖିବାକୁ ଚେଷ୍ଟା କରୁଛି ସେ ହେଉଛି ମୋ ପାଇଁ ମୋ ଜୀବନର ମୋ ଭବିଷ୍ୟତର ମୋ ଭବିଷ୍ୟତ ବା ମୋ ଭବିଷ୍ୟତ ପାଇଁ ବହୁତ ବଡ଼ ସଫଳତା ଓ ମୁଁ ସେ ମୁଁ ମୋ ମୋ ସଫଳତାକୁ ପାଇବା ପାଇଁ ମୁଁ ମୋର ସବୁ ଚେଷ୍ଟା ବା କଷ୍ଟ ମିଶେଇକି ଭଲ ଭାବେ ପାଠ ପଢ଼ିବି ମୁଁ ଆଗକୁ ମୋ ମୋ ମୁଁ ମୋ ଆଗକୁ ଡକ୍ଟର୍ ହେବାର ଇଚ୍ଛା ଅଛି ବା ମୁଁ ସେଇ ଯେଉଁ ଯେବେ ମୁଁ ଡକ୍ଟର୍ ହେବି ସେବେ ମୋ ଭବିଷ୍ୟତ ପାଇଁ ବଡ଼ ସଫଳତା ମିଳିବ ମୁଁ ମୋ ଜୀବନର ବଡ଼ ସଫଳତା ହେଉଛି ମୁଁ ଯେବେ ଡକ୍ଟର୍ ହେବି ମୁଁ ସେବେ ମୋ ଜୀବନର ସବୁଠୁ ବଡ଼ ସଫଳତା ହେବ